କିନ୍ତୁ ଲୁହା ବାସନଟା ବ୍ୟବହାର କରିବା ଦ୍ୱାରା ଆଉ ଯେଉଁ ଆମର କଂସା ପିତଳ ଏଇ ଦୁଇଟା ବାସନ ତମ୍ବା ଏଇ ଜିନିଷ ଗୁରା କଲେ ଆମ ଶରୀର ପାଇଁ ବେଶୀ ଉପକାରିତା ହୁଏ